ଡେଲିଭରି ଭାଇ କହୁଛନ୍ତି ମୁଁ ଛବି ରାଣୀ ସାହୁ କହୁଥିଲି ମୋର ଯେଉଁ ଡ୍ରେସଟି ଆପଣ ଆଣିଛନ୍ତି ମୁଁ ଅର୍ଡ଼ର କରିଥିଲି ଆପଣ ମୋ ଠିକଣା ପାଉ ନାହାଁନ୍ତି ମୁଁ ଯେଉଁ ଠିକଣା କହୁଛି ସେଇଥିରେ ସେଇ ଠିକଣା ରେ ଆଣିକି ମୋ ଡେଲିଭରିଟି ଦିଅନ୍ତୁ ବଡ଼ ବଦନା ଛକ ଏନ୍ ଏଚ୍ ରୁ ଆପଣ ଡାହାଣ ହା ଡାହାଣ ପଟିକି ଆସିଲେ ଆମ ଗାଁ ଭିତର ପଡ଼ିବ ସେଇଠାରୁ କିଛି ବାଟ ଦୂରରେ ଆମର ଗୋଟେ ସ୍କୁଲ ପଡ଼ିବ ସ୍କୁଲ ପରେ କିଛି ବାଟ ଆସିଲା ପରେ ଆମର ଗୋଟେ ଖଣ୍ଡୁରି ମାତା ମନ୍ଦିର ପଡ଼ିବ ସେହିଠାରୁ ଅଳ୍ପ କିଛି ଦୂରରେ ଆଉ ଗୋଟିଏ ପ୍ରାଇଭେଟ୍ ସ୍କୁଲ ପଡ଼ିବ ଆମର ସେଇ ପ୍ରାଇଭେଟ୍ ସ୍କୁଲ ଠାରୁ ଆଗକୁ ଆସିଲା ପରେ କିଛି ଦୋକାନ ପଡ଼ିବ ସେ ଦୋକାନ ଠାରୁ ଡାହାଣ ପଟିକି ଆସି ଆଉ ଗୋଟିଏ ଗଳିରେ ଆପଣ ଆସିଲେ ଚାରି ପାଞ୍ଚଟା ଘର ପଡ଼ିବ ସେ ଘର ଠାରେ ଗୋଟିଏ ସେ ଘର ପାଖରେ ଗୋଟିଏ ମ ମଣ୍ଡପ ଟିଏ ଅଛି ସେ ମଣ୍ଡପ ପାଖରୁ ଟିକେ ଦୂରକୁ ଆସିଲେ ଆପଣ ଗୋଟିଏ ଗଡ଼ିଆ ଦେଖିବେ ସେ ଗଡ଼ିଆ ପାଖରେ ପାଖରେ ଗୋଟିଏ ବରଗଛ ମଧ୍ୟ ଥିବ ସେ ବରଗଛରୁ ଗୋଟିଏ ଛୋଟ ଗଳିରେ ଗଲେ ଆପଣ ଗଲେ ଆମର ଘରଟି ପଡ଼ିବ ଆମ ଘର ଆମ ଘର ପାଖରେ ଆଉ ଗୋଟିଏ ଶିବ ମନ୍ଦିର ମଧ୍ୟ ଅଛି ଆପଣ ଯଦି ନ ଜାଣି ପାରିବେ ଆମ ଘର ଆମ ଘର ହଳଦିଆ କଲରର ଦିଆଯାଇଛି ସେ ହଳଦିଆ କଲରର ଛାତ ଉପରେ ମୁଁ ଛିଡ଼ା ହୋଇଥିବି ଆପଣ ଆସିଲେ ମୁଁ ପାର୍ସଲଟି ନେଇ ଆପଣଙ୍କୁ ଆପଣଙ୍କୁ ପଇସା ଦେବି